ହଁ ଆଜ୍ଞା କୁହନ୍ତୁ

ଓହୋ କ'ଣ ରୋଷେଇବାସ କଲେ ଭାତ ଫାତ ଖରାପ ହେଇଯାଉଛି ଓହୋ ହୁଁ ହୁଁ ହୁଁ ହୁଁ ହଉ ହଉ ହଉ ଆଜ୍ଞା ଆମେ ତ ସବୁ ସଫା ପାଣି ଏବେ ତ ଆସୁନି କିନ୍ତୁ ଆମେ ବ୍ଲିଚିଂ ପାଉଡ଼ର୍ ପକେଇକି ତ ପକେଇଛୁ ତ ହେଲେ ବି ଆହୁରି ଅଧିକା ବ୍ଲିଚିଂ ପାଉଡ଼ର୍ ପକେଇକି ସଫା ପାଣି କେମିତି ଆସିବ ସେ ବ୍ୟବସ୍ଥା କରିବୁ ଆଉ ହଁ ହଁ ହଁ ହଁ ହୁଁ ହୁଁ ହଁ ହଁ କରାହବ କରାଯିବ କରାଯିବ ଅଧିକା ବ୍ଲିଚିଂ ପାଉଡ଼ର୍ ପକେଇକି ସଫାପାଣି ଦେବାକୁ ଚେଷ୍ଟା କରିବୁ ଆମେ ଆଉ କରିବୁ ଆଉ ହଉ ଆଜ୍ଞା ହଉ ହଁ ହଁ